ହ୍ୟାଲୋ ହଁ ହଁ ଆଜ୍ଞା ନମସ୍କାର ହଁ ହଁ ଆଜ୍ଞା ମୁଁ ତ ପେନସନ ପାଉଛି ଆଉ ଲୋନ ନେଲେ କଣ କରିବି ଆଜ୍ଞା ଲୋନ ନେଲେ କେତେ ସୁଧ ପଡ଼ିବ କେତେ ମାସକୁ କେତେ କିସ୍ତି କ'ଣ ବୁଝାପଡ଼ିବ ସେ ବିଷୟରେ ଟିକେ ଜଣାନ୍ତୁ ଆଜ୍ଞା ଏତେ ପଇସା ନେଲେ କେମିତି ହବ କମ ପଇସା ସିନା ନେଲେ ହବ ଘର ଘର ଲୋନ ଆଣିଲେ ଆଜ୍ଞା କେତେ ଟଙ୍କା ପଡ଼ିବ ସୁଧ ଦଶ ଲକ୍ଷ ଆଣିଲେ ଆଜ୍ଞା ମାସକୁ କେତେ ଟଙ୍କା ଲୋଖାଏଁ ପଡ଼ିବ ଏତେ ସୁଧ ଆଜ୍ଞା ନେଲେ କେମିତି ହବ ଆଉ ସୁନା ଯଦି ବନ୍ଧା ରଖିକି ଦେବା ଲାଗି ଋଣ କହିଲେ ଆପଣ କେତେ ଟଙ୍କା ସୁଧ ଲଗାଇବେ ହଉ ଆଜ୍ଞା ଆଉ ଗୋଟିଏ ଚିନ୍ତା କରିକି କହିବି ଆଉ ଦେଖାହେଲେ ବ୍ୟାଙ୍କରେ ଆର ମାସରେ ଦେଖା ହେବ ହଁ ହଁ ସେତିକିରେ ରଖୁଛି